ହ୍ୟାଲୋ ସାଗର ରେଷ୍ଟୁରାଣ୍ଟ୍ରୁ କହୁଥିଲେ କି ଆଚ୍ଛା ମୁଁ ଆଜି ଏଇ ଲଞ୍ଚରେ ଯେଉଁ ଖାଦ୍ୟ ଆପଣଙ୍କ ରେଷ୍ଟୁରାଣ୍ଟ୍ରୁ ଅର୍ଡ଼ର କରିଥିଲି ସେ ଆଣିକି ଘରେ ଦେଇଯାଇଥିଲା ଆପଣଙ୍କର ପିଲା କିନ୍ତୁ ପଇସା ମୁଁ ପେମେଣ୍ଟ୍ କରିଦେଲି ଆଉ କିନ୍ତୁ ଦେଖିଲା ବେଳକୁ ଖାଦ୍ୟଟା ଏତେ ଭଲ ନଥିଲା ସେ ଖାଦ୍ୟ ସଖାଳେ ରନ୍ଧା ହୋଇଥିଲା କିମ୍ବା ତା ପୂର୍ବଦିନ ରାତିରେ ରନ୍ଧା ହୋଇଥିଲା ଆଉ ବହୁତ ମସଲା ଥିଲା ମସଲାଟା ବି ଥଣ୍ଡା ଥିଲା ତେଣୁ ସେ ଯେଉଁ ପ୍ୟାକିଂ ହୋଇଥିଲା କେବଳ ପ୍ୟାକିଂଟା ଆମ ପାଖରେ ପହଞ୍ଚିଲା କିନ୍ତୁ ଆମେ ଯେତେବେଳେ ଖାଦ୍ୟଟା ଖୋଜିଲୁ ସେତେବେଳେ ଖାଦ୍ୟଟା ଯେତେବେଳେ ଖୋଲିଲା ପରେ ଆମେ ଜାଣିଲୁ ଯେ ଏ ଖାଦ୍ୟଟା ହେଉଛି ତଟକା ନଥିଲା ଏବଂ ଏଇଟା ପୂର୍ବ ଦିନର ଖାଦ୍ୟ ଥିଲା ଆଉ ଏ ଯେଉଁ ପେମେଣ୍ଟଟା ମୁଁ ଦେଇଦେଲି ତେଣୁ ଆପଣଙ୍କର ପିଲାଙ୍କୁ ଜଣଙ୍କୁ ପଠାନ୍ତୁ ଆମେ ଯେଉଁ ବନ୍ତ ଛକରେ ଯେଉଁ ରହୁଛୁ ପାଞ୍ଚ ଶହ ବୟାନବେ ପ୍ଲଟ୍ରୁ ସେ ଖାଦ୍ୟଟା ନେଇଯିବେ ପ୍ୟାକେଟ୍ଟା ଆଉ ଆମେ ଯଦି ଆପଣ ଚାହିଁବେ ସେହି ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ମଧ୍ୟ ଦେବେ ଆଉ ଯାହା ମୁଁ ଅର୍ଡ଼ର କରଥିଲି ଯେଉଁ ଚିକେନ୍ ମସଲା ତନ୍ଦୁରୀ ଆଉ ସବଜି ତାକୁ ଆପଣ ଯଦି ଫ୍ରେଶ ଆପଣ ରନ୍ଧା ହୋଇଥିବ ଯଦି ଏବେ ରନ୍ଧା ହୋଇଥିବ ଲଞ୍ଚରେ ଆପଣ ତାକୁ ପ୍ୟାକିଂ କରିକି ଆପଣ ପିଲା ହାତରେ ପଠେଇଦେବେ ଏବଂ ଏଇ ପୁରୁଣା ପ୍ୟାକେଟ ଯାହା ଦେଇଥିଲେ ଲଞ୍ଚରେ ତାକୁ ଆପଣ ନେଇଯିବେ କାରଣ ଏହି ଖାଦ୍ୟ ଖାଇବା ଉପଯୋଗ ନଥିଲା ତେଣୁ ଆପଣ ଏଇ ଯେଉଁ ଖାଦ୍ୟ ପାଇଁ ପଇସା ଦେଇଥିଲୁ ସେ ପଇସା ରିଟର୍ନ ହେବ କି ନାହିଁ ଆପଣ ଟିକିଏ ମୋତେ ଜଣେଇବେ ଆଉ ଯଦି ରିଟର୍ନ୍ ନହେବ ତା'ମାନେ ଫେରସ୍ତ ପଇସା ନହେବ ତାହେଲେ ଆମେ ଆପଣଙ୍କ ଠାରୁ ଅନ୍ୟ ଖାଦ୍ୟ ମଗାଇବୁ କିମ୍ବା ବନ୍ଦ କରିଦେବୁ ଆଉ ଆପଣଙ୍କ ଠାରୁ ମଗାଇବୁ ନାହିଁ ବୋଲି ଭାବୁଛୁ କାରଣ ଏମିତି ଖାଦ୍ୟ ଦେଲେ ଆମର ଦେହ ଖରାପ ହେବ ପିଲାମାନଙ୍କର ଦେହ ଖରାପ ହେବ ଆଉ ଖାଇବା ଉପଯୋଗ ମଧ୍ୟ ନୁହେଁ ଆଉ ତେଣୁ କରି ଆପଣ ଖାଦ୍ୟଟା ଫେରସ୍ତ ନେଇଯାଆନ୍ତୁ କିମ୍ବା ପଇସା ଆମକୁ ଫେରସ୍ତ କରିଦିଅନ୍ତୁ ତାହେଲେ ଆମେ ଯାଇ ଖୁସି ହେବୁ